ମୁଁ ଏମିତି ଏକ ପୁସ୍ତକ ଫକୀର ମୋହନ ସେନାପତିଙ୍କର ଗଳ୍ପ ଏକାଙ୍କିକାରୁ ପଢ଼ିଥିଲି ପେଟେଣ୍ଟ ମେଡ଼ିସିନ ଏହି ଗପଟି ବହୁତ ହାସ୍ୟ ରସାତ୍ମକ ଚନ୍ଦ୍ରମଣି ହେଉଛନ୍ତି ମାନେ ତାଙ୍କର ସ୍ୱାମୀ ସେ ସବୁବେଳେ ଅଳସୁଆ ସେ କୌଣସି କାମ କରିବାକୁ ଯାଆନ୍ତି ନାହିଁ ତାଙ୍କ ସ୍ତ୍ରୀ ସବୁବେଳେ ବିରକ୍ତ ହୋଇ ସେ କୁଆଡ଼େ ଯାଉଛନ୍ତି ନ ଯାଉଛନ୍ତି କବାଟ ଫାଙ୍କରେ ତାଙ୍କୁ ଅନେଇ ରହିଥାନ୍ତି ସେ ନଜର ଉପରେ ରହିକି ପୁଣି ଫେରି ଆସନ୍ତି ତାପରେ ସେ କ'ଣ କରନ୍ତି ଝାଡ଼ୁରେ ତାଙ୍କୁ ପିଟନ୍ତି ଏହି ଝାଡ଼ୁ ପିଟାକୁ ପେଟେଣ୍ଟ ମେଡ଼ିସିନର ଆଖ୍ୟା ଦିଆଯାଇଛି ସେ ସବୁବେଳେ ଏମିତି ଅଳସୁଆ ହୋଇ ହୋଇ ତାଙ୍କ ଦିନ ବହୁତ ଦୁଃଖ ଅଭାବରେ ଯାଏ ଏଇ ପେଟେଣ୍ଟ ମେଡ଼ିସିନ ମାଡ଼ଟି ମୋତେ ବହୁତ ଭଲ ଲାଗେ ଓ ପଢ଼ିବାକୁ ବହୁତ ମଜା ଲାଗେ ଭାରି ଖୁସି ଲାଗେ ପଢ଼ିବା ପାଇଁ ଏ ପେଟେଣ୍ଟ ମେଡ଼ିସିନ ବହିଟି ମୋତେ ବହୁତ ଭଲ